ସାମ୍ପ୍ରତିକ ବର୍ଷରେ ମଣିଷର ଏହି ବୃତ୍ତି ପରିବର୍ତ୍ତନ ହେଇଛି ଯେ ମଣିଷ ଯେତେବେଳେ ଓ ଆୟ ଅସୁର ଭୋଜନ ସେତେବେଳେ ଭୋଜନ କରିଥାଏ କିନ୍ତୁ ନିଜର ଆୟ ବୟସକୁ ଆୟ ବ୍ୟୟକୁ ଦେଖିନ ଥାଏ ବ୍ୟବସାୟକୁ ସେ ଦେଖିନ ଥାଏ ସବୁଠାରୁ ଅଧିକ ଚାହିଦା ହେଲା ତା'ର ଉତ୍ପାଦନ ପରିଶ୍ରମ ସେହିପରିକା